ମୁଁ ସ୍ୱପ୍ନାରାଣୀ ବେହେରା ମୋ'ର ପିତାଙ୍କ ନାମ ହେଉଛି ପୀତବାସ ବେହେରା ଓ ମୋ' ମା'ଙ୍କ ନାମ ହେଉଛି ମାନସୀ ବେହେରା ମୁଁ ମୋ'ର ପାଠ ପଢ଼ା ଶେଷ କରିକି ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ଚେଷ୍ଟା ଜାରି ରଖିଛି ଓ ମୋତେ ଚିତ୍ର ଅଙ୍କିବାକୁ ବହୁତ ଭଲ ଲାଗେ ଓ ବହୁତ ଭଲ ଭଲ ଜାଗା ବୁଲିବାକୁ ଭଲ ଲାଗେ